ମୋ' ଘରେ ମୁଁ ଚା ତିଆରି କରେ ତା ପୂର୍ବରୁ ଗ୍ଯାସ ଲଗାଏ ତା'ପରେ ସସ୍ପେନରେ କେତେଜଣ ପିଇବେ ସେଇ ଅନୁସାରେ କପ୍ରେ ପାଣି ମାପିକି ଦିଏ ତା'ପରେ ଚିନି ଟା ଅମୁଲ ଟା ଟିକେ ପାଣି ଗରମ ହୋଇଗଲେ ଅମୁଲଟାକୁ ଘାଣ୍ଟେ କାରଣ ବେଶୀ ଗରମ ହେଲେ ଅମୁଲ ଛିଡ଼ି ଯିବ ଟିକେ ଉଷୁମ ହୋଇଥିବ ଅମୁଲଟାକୁ ଘାଣ୍ଟେ ତାପରେ ଚିନି ପକେଇକି ଟିକେ ଘାଣ୍ଟେ ନହେଲେ ମିଳେଇବନି ଚିନି ତା'ପରେ ଚା' ପତି ଟାକୁ ପକାଏ ଚା'ପତି ଟା ପରେ ଟିକେ ଫୁଟିଲା ପରେ ଟିକେ ଉତୁରି ଯିବ ଟିକେ ଗ୍ଯାସ ଟାକୁ କମ କରିଦେବି ତାପରେ ଚା' ଟା ଭଲସେ ଫୁଟିଲା ପରେ ପୂରା କଲର ଆସେ କଲର ଆସିଲାପରେ ତାପରେ ଗ୍ଯାସଟାକୁ ବନ୍ଦ କରେ ବନ୍ଦ କଲାପରେ ତା'ପରେ ନିଜେ ଚା'ଟା ଓହ୍ଲେଇକିନା ଆଣେ